ଆମ ପରମ୍ପରାରେ ରହିଛି ଚୁଲିଠେଇ ରୋଷେଇ କଲାବେଳେ ସେହିଠି ଖାଇଲେ ଲକ୍ଷ୍ମୀ ଛାଡ଼ିକି ଯାଆନ୍ତି ସେହିଠି ବି ସିଏ ବି ଗୋଟିଏ ଅନ୍ଧବିଶ୍ୱାସ ଆଉ ପୂର୍ବ ଦିଗକୁ ବସିକି ଖାଇଲେ ତାକୁ କହନ୍ତି ଭଲ କିନ୍ତୁୁ ଉତ୍ତର ଦିଗକୁ ବସିକି ଖାଇଲେ ତାକୁ କହନ୍ତି ଖରାପସିଏ ବି ଅନ୍ଧବିଶ୍ୱାସ ହୋଇଥାଏ